ଆମ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା କିଛି ଉପଲବ୍ଧ ନାହିଁ ସ୍ୱାସ୍ଥ୍ୟ ସେବା ଯଦି ଫୁଲବାଣୀ କିମ୍ବା ଖଜୁରୀପଡ଼ା ଗଲେ ହିଁ ଲୋକମାନେ ସ୍ୱାସ୍ଥ୍ୟ ଦେଖାଇପାରୁଛନ୍ତି ଡାକ୍ତର ପାଖକୁ ଯାଇପାରୁଛନ୍ତି ଆମ ଗାଁ ଗହଳିରେ ଗ୍ରାମପଞ୍ଚାୟତ ହିସାବରେ ଯଦି ସ୍ୱାସ୍ଥ୍ୟ ଯୋଗାଇଦିଅନ୍ତେ କିଛି ଯୋଗାଇଦିଅନ୍ତେ ସରକାର ବୋଲେ ଲୋକମାନେ ବହୁତ ଉନ୍ନତି ହୁଅନ୍ତେ ଯାହାଦ୍ଵାରା ଏତେ ଦୂର ଯାଇନଥାନ୍ତେ ପରିବହନ ପରିବହନ ବି ଆମ ଗ୍ରାମାଞ୍ଚଳରେ ନାହିଁ ଟ୍ରେନ୍ ସୁବିଧା ନାହିଁ ବସ୍ ଯିବାଆସିବା ହେଉଛି କିନ୍ତୁ ବସ୍ରେ ଲୋକେ ଯାଇପାରୁନାହାନ୍ତି ବହୁତ ବସ୍ ଭଡ଼ା ଅଧିକ ହୋଇଗଲାଣି ଲୋକେ ଯାଇପାରୁନାହାନ୍ତି କମ୍ ଦରରେ ଯଦି ବସ୍ ଦେଇଦିଅନ୍ତେ ସରକାର କିମ୍ବା ଟ୍ରେନ୍ ହୁଅନ୍ତା ଯଦି କିଛି ସୁବିଧା ଥାଆନ୍ତା ବୋଲେ ଲୋକମାନେ ଖୁସିରେ କ'ଣ ଯାଇପାରନ୍ତେ ଶିକ୍ଷା ବି ଆମ ଗ୍ରାମାଞ୍ଚଳରେ ଏତେ ନାହିଁ ଇଂଲିଶ ମିଡିୟମ୍ ନାହିଁ ଇଂଲିଶରେ ଛୁଆମାନେ ବହୁତ ଅବହେଳା ହେଉଛନ୍ତି ପାଠ ପଢ଼ିପାରୁନାହାନ୍ତି କେବଳ ଓଡ଼ିଆ ହିଁ ପଢ଼ିପାରୁଛନ୍ତି ପ୍ରତ୍ୟେକ ସରକାରୀ ବିଦ୍ୟାଳୟଗୁଡ଼ିକରେ କେବଳ ଓଡ଼ିଆ ହିଁ ପାଠ ପଢ଼ାଯାଉଛି ଇଂଲିଶ ପଢ଼ାଯାଉନାହିଁ ସରକାର ଯଦି ଆମ ଗ୍ରାମାଞ୍ଚଳରେ କିଛି ଇଂଲିଶ ମିଡିୟମ୍ ସ୍କୁଲ୍ କିମ୍ବା ଇଂଲିଶ ଟିଚରଙ୍କୁ ଦକ୍ଷ ଥିବା ସରକାରଙ୍କୁ ଯଦି ଶିକ୍ଷା ନିଯୁକ୍ତି କରନ୍ତେ ତେବେ ପିଲାମାନେ କିଛି ଇଂଲିଶ ଶିଖିପାରନ୍ତେ ଏବଂ ଉପକୃତ ହୋଇପାରନ୍ତେ ଆଉ ପାଣି ଆମ ଗ୍ରାମାଞ୍ଚଳରେ ପାଣି ପାଣି ସୁବିଧା ବି ନାହିଁ ଆଉ ବଳିଆ ଯୋଜନା ମାଧ୍ୟମରେ ସରକାର ଯଦି ପ୍ରତ୍ୟେକ ଘରକୁ ପାଣି ସୁବିଧା ଯୋଗାଇ ଦେଇଥାନ୍ତେ ଲୋକମାନେ ଉପକୃତ ହୋଇଥାନ୍ତେ ନଳକୂଅରେ ଲୋକମାନେ ଧାଡ଼ି ବାନ୍ଧିକି ଛିଡ଼ା ହେବାକୁ ପଡ଼ିନଥାନ୍ତା